ମୋର ସବୁଠୁ ପ୍ରିୟ ଖାଦ୍ୟ ହେଉଛି ଆମିଷ ଓ ଆମିଷ ହେଉଛି ମୋର ପ୍ରିୟ ଖାଦ୍ୟ ଆମିଷରେ କେଉଁଟା କେଉଁଟା ମୋର ପ୍ରିୟ ଖାଦ୍ୟ ହେଲେ ଚିକେନ୍ ମଟନ୍ ଚିଙ୍ଗୁଡ଼ି ଦେଶୀ କୁକୁଡ଼ା ଆଉ ଶୁଖୁଆ ଆଉ ଆଉ ସବୁଠୁ ଖାଇବାକୁ ଭଲ ଲାଗେ ଅଣ୍ଡା ଟୋଟକା ଅଣ୍ଡା ଟୋଟକା ଖାଇବାର ମଜା ଗୋଟେ ଅଲଗା ତା'ପରେ ଖାଇବାର ହେଉଛି ଆମର ଲେଗ୍ ପିସ୍ ଯେଉଁ ଲେଗ୍ ପିସ୍ ଖାଇବାକୁ ଚିକେନ୍ ଲେଗ୍ ପିସ୍ ଖାଇବାକୁ ମୋତେ ବହୁତ ପସନ୍ଦ ସବୁଠୁ ବେଶି ପସନ୍ଦ ଚିକେନ୍ ଲେଗ୍ ପିସ୍ ଅର୍ ଚିକେନ୍ ଲେଗ୍ ପିସ୍ ଖାଇବା ଦ୍ଵାରା

ଆଉ ଦେଖିଛନା ଯେଉଁ ବାଉଁଶ ଭିତରେ ଚିକେନ୍ ରନ୍ଧା ହୁଏ ତା'ର ତ ସ୍ଵାଦ ଅଲଗା କହିବାକୁ ନପଡ଼େ ଓ ମଟନ୍ର ପୁଟି ମାଉଁସ ଘରେ ରାନ୍ଧିଲେ ଆହୁରି ସୁଆଦ ଲାଗେ କି ବାହାରୁ କିଣି ଆଣିଲେ ବି ମୁଁ ତା' ଆଣି ଭାତ ବି ଖାଇଦିଏ ମୋତେ ଏତେ ଫେବ୍ରେଟ୍ ନନଭେଜ୍ ମୋର ଟିକିଏ ନନଭେଜ୍ ନହେଲେ ମୁଁ ଖାଇବା ହିଁ ଖାଇନଥାଏ ଓ ଏକ ଓ ଆମକୁ ଯଦି ଆମିଷ କରିବାକୁ ଇଚ୍ଛା ମୋତେ ସବୁଠୁ ସବୁଠୁ ଘରେ ରାନ୍ଧିଲେ ସବୁଠୁ ମୋତେ ଆମିଷ ଖାଇବାକୁ ଭଲ ଲାଗିଥାଏ କି ପାଇଁନା ତହିଁରେ ସ୍ଵାଦ ଅଲଗା ଥାଏ ସବୁ ଟପ୍ ହୋଇଥାଏ ବଢ଼ିଆ ହୋଇଥାଏ ଘରେ ରାନ୍ଧିଲେ ସବୁ ମସଲା ଗୁଣ୍ଡ ସବୁ ଏ ଟୁ ଜେଡ଼ ସବୁ ଭଲସେ ପକେଇଥାନ୍ତି ଘରେ ଓ ତା'ଦ୍ଵାରା ଖାଇଲେ ଆମର ଦେହ ଖରାପ ହୋଇନଥାଏ ବହୁତ ଅଏଲି ପଡ଼ିନଥାଏ ଏଗୁଡ଼ା ଖାଇବା ଦ୍ଵାରା ଆମକୁ ଘରେ ବହୁତ ଭଲ ଲାଗିଥାଏ ଅର ଭାତ ବି ବେଶୀ ବେଶୀ ଖାଇଥାଏ ଚିକେନ୍ ହଉ ମଟନ୍ ହଉ ଅଣ୍ଡା ହଉ ଘରେ କରିଥିଲେ ଆମକୁ ବହୁତ ଖାଇବାକୁ ପସନ୍ଦ ଲାଗେ ଅର୍ ଖାଇବା ବି ବହୁତ ଖାଇଥାନ୍ତି ଆମେ ଘରେ ହିଁ କରିବା ସବୁଠୁ ବେଷ୍ଟ୍ ଖାଇବାଟା